ହ୍ୟାଲୋ ହଁ ମ୍ୟାମ୍ ଲାଇବ୍ରେରୀରୁ ବହି ଆଣିଥିଲି ମ୍ୟାମ୍ ମୋର କାଇଁ ତ ମନେ ପଡ଼ୁନାହିଁ କେବେ କେବେ ମ୍ୟାମ୍ କେଉଁ ବହି ମ୍ୟାମ୍ ମୁଁ କାମରେ ବ୍ୟସ୍ତ ରହିଯାଉଥିବାରୁ ଫେରେଇ ପାରିନି ଆଉ ମୋର ଠିକ୍ସେ ମନେ ପଡ଼ୁନି କେଉଁ ବହି ଆପଣ ଯଦି ଟିକେ କହିଦେବେ ତା'ହେଲେ ମୁଁ ସେ ବହିଟା ଖୋଜିକି ନେଇ ଦେବି ହଁ ହଁ ମ୍ୟାମ୍ ମନେପଡ଼ିଲା ଗୋପବନ୍ଧୁଙ୍କର ଆତ୍ମଜୀବନୀ ଆଣିଥିଲି ସେ ବହିଟା ମ୍ୟାମ୍ ମୁଁ ପଢ଼ି ସାରିନି ଆଉ ଦୁଇ ଦିନ ଲାଗିବ ପଢ଼ିବା ପାଇଁ ମୁଁ ପଢ଼ି ସାରିଲେ ନେଇ ଦେବି ମ୍ୟାମ୍

ହଁ ମ୍ୟାମ୍ ମୁଁ ପଢ଼ି ସାରିନି ତ ସେଥିପାଇଁ ନେଇ ଆଉ ନେଇ ଦେଇ ପାରିନି ମୁଁ ପଢ଼ି ସାରିକି ମ୍ୟାମ୍ ଷ୍ଟୋରି ବୁକ୍ ସବୁ କ'ଣ କ'ଣ ଅଛି ମ୍ୟାମ୍ ମୋର ଗଙ୍ଗାଧର ମେହେରଙ୍କର ଗୋଟେ ପୋଏମ୍ ପଢ଼ିବାର ଇଚ୍ଛା ଥିଲା ତପସ୍ବୀନି କାବ୍ୟ ସେ ବହିଟି ମିଳି ପାରିବ କି ହଁ ମ୍ୟାମ୍ ସେ ବହିଥିରେ ପ୍ରକୃତି ଉପରେ ଲେଖା ହୋଇଛି ମାତା ପିତାଙ୍କ ଉପରେ ତ ସେଇଟା ପଢ଼ିବା ପାଇଁ ବହୁତ ଭଲ ଲାଗେ ମୁଁ ମ୍ୟାମ୍ କାଲି ଯାଇ ବହିକୁ ରିଟନ୍ କରିକି ତପସ୍ୱିନୀ କାବ୍ୟଟେ ନେଇକି ଆସିବି ହଁ ମ୍ୟାମ୍ ହଉ ଠିକ୍ ଅଛି ମ୍ୟାମ୍ ହଉ ରହୁଛି ମ୍ୟାମ୍